ସେପ୍ଟେମ୍ବର ପାଞ୍ଚ ଟିଚର୍ସ୍ ଡେ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ନଭେମ୍ବର ଚଉଦ ଚିଲଡ୍ରେନ୍ସ ଡେ ନଭେମ୍ବର ଛବିଶି କନଷ୍ଟିଚ୍ୟୁସନ୍ ଡେ ଜାନୁଆରୀ ପନ୍ଦର ଆର୍ମି ଡେ